ପ୍ରଥମ କଥା ହେଉଛି ଆମେ ଗଛ କ'ଣ ପାଇଁ ଲଗାଇବା ଗଛ ଲଗାଇବା ଏଥିପାଇଁ ଯେ ଗଛ ହେଉଛି ଆମର ଏକ ବନ୍ଧୁ ଯେମିତି ଆମକୁ ଆମର ସୁବିଧା ଅସୁବିଧା ଓ ପ୍ରତିଟି କ୍ଷେତ୍ରରେ ଆମର ବନ୍ଧୁ ଆମକୁ ସାହାଯ୍ୟ କରିଥାଏ ଗଛ ଆମକୁ ସାହାଯ୍ୟ କରିଥାଏ ସେହିପରି ସେହିପରି ଗଛ ମଧ୍ୟ ଆମକୁ ସାହାଯ୍ୟ କରିଥାଏ ଆମକୁ ବିଭିନ୍ନ ପ୍ରକାର ଫଳ ଦେଇଥାଏ ଫୁଲ ଦେଇଥାଏ ଆଉ କିଛି ଗଛ ମଧ୍ୟ ଫଳ ଫୁଲ ଦେଇନଥିଲେ ମଧ୍ୟ ସେ କ'ଣ କରିଥାନ୍ତି ନା ଆମକୁ ଅମ୍ଳଜାନ ପ୍ରଦାନ କରିଥାନ୍ତି ଆଉ ଛାଇ ମଧ୍ୟ ପ୍ରଦାନ କରିଥାନ୍ତି ଯାହାଫଳରେ କି ଆମେ ଗଛ ପାଖରେ ଚିର ଉପକୃତ ହେଇକି ରହିଛୁ ଗଛ ମଧ୍ୟ ଆମକୁ କାଠ ଝୁଣା ଲାଖ ମହୁ ଏମିତି ବିଭିନ୍ନ ପ୍ରକାର ଜିନିଷ ପ୍ରଦାନ କରିଥାଏ ଆଉ ଆମକୁ ଖାଦ୍ୟ ଦେଇଥାଏ ବସ ବାସଗୃହ ମଧ୍ୟ ପ୍ରଦାନ କରିଥାଏ ସେହିପରି ଗଛ ଆମର ଏକ ବନ୍ଧୁ ହେଲା ନାହିଁ ଆମେ କ'ଣ କରିବା ସେ ଗଛର ଯତ୍ନ ନେବା ତାକୁ ଆମେ କ'ଣ କରିବା ଗଛ ନ କାଟିକି ଗଛ ଲଗାଇବା ଆବଶ୍ୟକ ଗଛ ଲଗାଇବା ପାଇଁ ମାଟି ବ୍ୟବହାର ଆମେ କେଉଁ ମାଟି ବ୍ୟବହାର କରିବା ନା ମୋ ମତରେ ଗଛ ଲଗାଇବା ପାଇଁ ପଟୁ ମାଟି ବ୍ୟବହାର କରିବା ପଟୁମାଟିକୁ ଉର୍ବର ମାଟି ହେଇଥିବାରୁ ସେ କ'ଣ ହେଇଥାଏ ନା ଗଛର ଉର୍ବରତା ବଢ଼ିବା ପାଇଁ ସାହାଯ୍ୟ କରିଥାଏ ଗଛକୁ ବଢ଼ାଇଥାଏ ଏମିତି ଗଛକୁ ଏମିତି ଦୋରସା ମାଟି ଅଛି ବାଲିଆ ମାଟି ଅଛି ଆଉ ମଟାଳ ମାଟି ଗେରୁଆ ମାଟି ଏମାନଙ୍କୁ ମଧ୍ୟ ସାଙ୍ଗରେ ଅଳ୍ପ ଅଳ୍ପ ମିଶ୍ରଣ ଭାବରେ ଆମେ ଗଛ ଲଗାଇବା ଯାହାଫଳରେ କି ଗଛଟା ସମସ୍ତ ବୃଷ୍ଟି ପାଇଁକି ବଢ଼ିପାରିବ ଗଛ ପାଇଁ ଆମେ ସାର ବ୍ୟବହାର କରିଥାଉ ପ୍ରଥମତଃ ଆମେ ହେଉଛି ସାର ଆମର ଦୁଇ ପ୍ରକାର ଗୋଟେ ହେଲା ରାସାୟନିକ ସାର ଆଉ ଗୋଟେ ହେଲା ଜୈବିକ ସାର ରାସାୟନିକ ସାର ପ୍ରାୟତଃ ଗଛକୁ ବଢ଼ାଇ ଦେଇଥାଏ ଆଉ ମାନେ ଗଛରେ ଫଳ ପଡ଼ିବାରେ ଜଲଦି ସାହାଯ୍ୟ କରିଥାଏ କିନ୍ତୁ ସେଇ ରାସାୟନିକ ସାରରେ ସିଏ ଆମକୁ ବହୁତ କ୍ଷତିକାରକ ରୋଗ ଆମକୁ ପ୍ରଦାନ କରିଦେଇଥାଏ ଫଳ ମଧ୍ୟରେ ଆମେ ଗଛରେ ସାର ଦେଲେ ରାସାୟନିକ ସାର ସେଥିପାଇଁ ଆମେ ଜୈବିକ ସାର ବ୍ୟବହାର କରିବା ସବୁଠାରୁ ଭଲ ହେଇଥାଏ ଜୈବିକ ସାର ଆମେ ବିଭିନ୍ନ ପ୍ରକାର ଯେଉଁ ଗୋବର ବିଭିନ୍ନ ପ୍ରକାର ଖତ ଆମର ଚୋପା ପରିବା ଚୋପା ପଚାସଢ଼ା ଜିନିଷ ହେଲା ବା ପରିବା ଚୋପା କିଛି ପଚିକି ବା ଆମର ଖତ ବା ଆମ ଯେଉଁ ଛଣ ଏସବୁରୁ ଆମେ କ'ଣ କରିଥାଉ ନା ଜୈବିକ ସାର ପ୍ରସ୍ତୁତ କରିଥାଉ ଏହି ସାରକୁ ଯଦି ଆମେ ବିଲରେ ଦେବା ତା'ହେଲେ ଆମର ଯେଉଁ ଯେଉଁ ଗଛ ମୂଳରେ ଥିବା ଗଛ କ'ଣ କରେ ଭଲ ଭାବରେ ବଢ଼ି ଥାଏ ସେ ଆମକୁ କୌଣସି ମାନେ କ୍ଷତିକାରକ ପଦାର୍ଥରେ ତିଆରି ହେଇନଥିବାଳୁ ସେଥିରୁ ଯେଉଁ ଫଳ ବାହାରେ ସେ ଗଛରୁ ସେ ମଧ୍ୟ ଆମ ପାଇଁ ଏକ ଭିଟାମିନ୍ ଯେଉଁ ଦେବା କଥା ସେ ଆମକୁ ଠିକ୍ ଭାବେ ଭିଟାମିନ ଦେଇଥାଏ ଆମ ଶରୀରକୁ ସୁସ୍ଥ ରଖିଥାଏ ସେଥିପାଇଁ ଆମେ ଜୈବିକ ସାର ହିଁ ବ୍ୟବହାର କରିବା ଆବଶ୍ୟକ ଆଉ ଗଛ ଲଗାଇବା ପାଇଁ ପଟୁ ମାଟି ବ୍ୟବହାର କରିବା ଆବଶ୍ୟକ